ବିଭିନ୍ନ ଋତୁ ଆଧାରରେ ଗଛଗୁଡ଼ିକ ପାଇଁ ସତର୍କତା ଅବଲମ୍ବନ କରିବାକୁ ପଡ଼େ କି ଯେପରିକି ପୋକ ନ ଲାଗୁ ଗଛରେ ଯାହାଫଳରେ କି ପୋକ ଲାଗିଲେ ଗଛ ପୁରା ନଷ୍ଟ କରିଦେବ ଯାହାଫଳରେ ବି କି ଆମକୁ କୀଟନାଶକ ଦ୍ରବ୍ୟ ସେଇଗଛରେ ଦବାକୁ ପଡ଼ିବ ଯେଉଁଟାକି ବହୁତ ଖରାପ ଗଛ ପାଇଁ ଖରାପ ମାଟି ପାଇଁ ଖରାପ ଆମ ଦେହ ପାଇଁ ବି ଖରାପ ତ ସେଥିପାଇଁ ବିନା କୀଟନାଶକ ଔଷଧରେ ଆମେ ଯଦି ଗଛଟାକୁ ଭଲ ସବଳ ଗଛକୁ ଭଲ ଗଛ କରିପାରିଲୁ ସେଇଟା ତ ବହୁତ ଭଲ କଥା ତ ମୁଁ ସେଥିପାଇଁ ଅଧିକ ପସନ୍ଦ କରିବି କି ବିନା କୀଟନାଶକରେ ଗଛ ଭଲ ଗଛ ହେଲେ ବହୁତ ଭଲ ସେଥିପାଇଁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ଯେଉଁମାନେ ଗଛର ଭଲ ସେ ଯତ୍ନ ନବାକୁ ପଡ଼ିବ ଯେପରିକି ଭଲ ଯେତିକି ଦରକାର ଆବଶ୍ୟକତା ପାଣି ଆବଶ୍ୟକତା ଜଳ ଦେବାକୁ ପଡ଼ିବ ଗଛକୁ ଆଉ ଯେଉଁ ଋତୁରେ ଯେଉଁ ଗଛ ଲଗାଇଲେ ଯେଉଁ ଗଛ ଲଗାଇବା କଥା ସେଇ ଋତୁରେ ସେଇ ଗଛ ଲଗାଇବା ହିଁ ସେଇଟା ଠିକ୍ ଯେଉଁ ଋତୁରେ ଯଦି ଆମେ ଅଲଗା କିଛି ଗଛ ଲଗେଇବା ହେଉନଥିବ ତା'ଦେହରେ ପୋକ ଲାଗୁଥିବ ସେଇଟା ଆମ ପାଇଁ ଖରାପ ଯାହାଫଳରେ କି ସେଥିରେ ପୋକ ହେବ ଆମକୁ କିଛି ବହୁତ ହଇରାଣ ହେବାକୁ ପଡ଼ିବ